ହ୍ୟାଲୋ ଏ ମୁଁ ଆଜ୍ଞା ଏ ଗାଁ ଗିରିସଲାରୁ କହୁଥିଲ କି ମୁଁ ଗୋଟେ ଷ୍ଟେସନାରୀ ଦୋକାନ କରିବାକୁ ଚାହୁଁଛି ତ ଆପଣଙ୍କର ତ ବଡ଼ ବଡ଼ ଗୋଦାମ ଅଛି ଆପଣ ଟିକେ ସାହାଯ୍ୟ କରିପାରିବେ କି ଏ ତେଲ ସାବୁନ ଏତେ ଷ୍ଟେସନାରୀ ସାମାନ ଯାହା ଆଉ ତେଲ ସାବୁନ ସେଣ୍ଟ୍ ବ୍ରସ୍ ଫ୍ରସ୍ ଯାହା ଜିନିଷ ଆପଣଙ୍କ ଅଛି ମୁଁ ଟିକେ ଛୋଟିଆକି ଦୋକାନରେ ଖୋ ଖୋଲିବାକୁ ଚାହୁଁଛି ତ ଟିକିଏ ଟାଇମ୍ ଟାଇମ୍ରେ ଆମକୁ ଡେଲିଭରି କରିପାରିବେ କି ହଁ ହଁ ହେଲେ ମୁଁ ଆପଣଙ୍କୁ ଏବେ ଲିଷ୍ଟଟା ପଠାଉଛି ନା ମୋବାଇଲରେ କହିଦେଲେ ଆପଣ ଇଏ କରିକି କରି ଛାଡ଼ିଦେବେ

ହଉ ମୁଁ ହଉ ମୁଁ ଲିଷ୍ଟଟା ପଠେଇ ଦେଉଛି ହେଲା ଆପଣ ପଠେଇଦେବେ ପେମେଣ୍ଟଟା କେତେ ନେବେ ଆଉ କେତେ ପରେ ଦେବି ଆଉ ନଆ ନୂଆ ନୂଆ କିରି କ କରୁଛି ତ ଟିକେ ପ୍ରୋବ୍ଲେମ୍ ହେଲା ହଁ ଫୁଲ୍ ଦେବାକୁ ପଡ଼ିବ ହଁ ହଉ ହଉ ହଉ ମୁଁ ଚେଷ୍ଟା କରୁଛି ହେଲା ହଁ ହଁ ହଁ ହଁ ହଁ ହଁ ହଉ ହଁ ହଁ ହଁ ହଁ ହଁ ହଁ ମୁଁ ଲିଷ୍ଟ ହଁ ଲି ହଁ ମୁଁ ଲିଷ୍ଟ ପଠେଇ ଦେଉଛି ହେଲା ହଁ ହଁ ହଁ ହଁ ହଉ ହଉ ହଁ ହଉ